ଭାରତ ବର୍ଷ ଏକ ବିଶାଳ ବର୍ଷ ବିଶାଳ ବଡ଼ ଦେଶ ଭାରତ ବର୍ଷରେ ବିଭିନ୍ନ ପ୍ରକାର ଋତୁ ପରିବର୍ତ୍ତନ ସହିତ ପରିବେଶ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି ପରିବେଶ ସମସ୍ୟା ଗୁଡ଼ିକ ବିଶେଷ ଭାବରେ ପ୍ରଭାବିତ କରିଛି ଜନଜୀବନ ଅସ୍ତ ବ୍ୟସ୍ତ କରିଛି ଗତ କିଛି ବର୍ଷ ମଧ୍ୟରେ ଭୂ ପୃଷ୍ଠ ଦୃଶ୍ୟ ମାନ ଦେଖାଦେଇଛି ନଦୀ କେଉଁଠି ନଦୀର ପରିବର୍ତ୍ତନ ତ କେଉଁଠି ଜଙ୍ଗଲର ପରିବର୍ତ୍ତନ କେଉଁଠି ପାହାଡ଼ ପରିବର୍ତ୍ତନ ହେଇ ବିଶାଳ ବା ବର୍ଷା କରାଯାଉଛି ପର୍ବତମାନ ଅଦୃଶ୍ୟମାନର ଚିତ୍ରପଟ ଦେଖାଯାଉଛି ସମୁଦ୍ରରେ ବିଭିନ୍ନ ପ୍ରକାର ଋତୁରେ ପରିବର୍ତ୍ତନ ହେତୁ ବାତ୍ୟା ମରୁଡ଼ି ଦେଖାଯାଉଛି ଚାଷ ଜମି ମାଟିର ପରିବର୍ତ୍ତନ ମଧ୍ୟ ଦେଖାଦେଉଛି ଏବଂ ନଦୀ ନାଳ ପର୍ବତ ପାହାଡ଼ ଚାଷ ଜମି ସମୁଦ୍ର ଜଙ୍ଗଲ ମାଟି ଉପରେ ବିଶେଷ ଭାବେ ବର୍ଷ ବର୍ଷ ଧରି ବଦଳି ଯାଉଛି ଏହାର ମୁଖ୍ୟତଃ ଦୁଇଟି କାରଣ ଗୋଟିଏ ପରିବେଶ ସନ୍ତୁଳିତ ଅନ୍ୟଟି ହେଉଛି ଦୁର୍ବିପାକ ଦୁର୍ବିପାକ କହିଲେ ଝଡ଼ ବର୍ଷା ବାତ୍ୟା ମରୁଡ଼ି ଭୂକମ୍ପ ଦ୍ୱାରା କେଉଁଠି ପାହାଡ଼ ଫାଟି ପଡ଼ୁଛି ତ କେଉଁଠି ପର୍ବତ ଫାଟି ପଡ଼ୁଛି କେଉଁଠି ପର୍ବତ ଧସି ଯାଉଛି ତ କେଉଁଠି ସମୁଦ୍ର ହେଇଯାଉଛି କେଉଁଠିରେ ବନ୍ୟା ସମୟରେ ଚାଷ ଜମିରେ ବାଲି ଚରିଯାଉଛି ଚାଷ ଜମି ପରିବର୍ତ୍ତନ ଦେଖାଯାଉଛି ଆଜି ବନ୍ୟା ଆସିଛି ନଦୀନାଳରେ ପାଣି ହେବା ହେତୁ ନଦୀନାଳ ସମ୍ପୂର୍ଣ୍ଣ ଫୁଲି ଚାଷ ଜମିରେ ମାଡ଼ି ଯାଉଛି ଏବଂ ଯେଉଁ ଜାଗାରେ ଖାଲଖମା ଅଛି ସେ ବନ୍ୟା ବାତ୍ୟା ମରୁଡ଼ି ଦ୍ଵାରା ମାଟିର ମଧ୍ୟ ପରିବର୍ତ୍ତନ ଦେଖାଯାଉଛି ବିଶେଷ ସତ୍ଵ ଏହାର ମୁଖ୍ୟ କାରଣ ଭାରତ ବର୍ଷରେ ହେଉଥିବା ଜଳବାୟୁର ପରିବର୍ତ୍ତନ ପରିବେଶର ପରିବର୍ତ୍ତନ ଗ୍ରୀଷ୍ମ ଋତୁରେ ବିଶେଷ ଭାବେ ଆଦିନିଆ ବର୍ଷା ହୋଇ ମାଟି ଉପରେ ପଡ଼ି ମାଟି ଆଜି ଧୋଇ ହେଇଯାଉଛି ବର୍ଷା ଦ୍ୱାରା ବର୍ଷା ସମୟରେ ବର୍ଷା ଅତ୍ୟଧିକ ମାତ୍ରାରେ ହେଉଥିବାରୁ ନଦୀ ଫୁଲି ବନ୍ୟା ହେଉଛି ବନ୍ୟାଜଳ ନଦୀ ବନ୍ଦ ଭାଙ୍ଗି ଚାଷ ଜମିରେ ପ୍ରବେଶ କରିଥିବାରୁ ଚାଷ ଜମି ମଧ୍ୟ ପ୍ରଭାବିତ ହେଉଛି ଶୀତ ସମୟରେ ଗଛଲତା ବୃକ୍ଷଲତାକୁ ପୂର୍ବରୁ କାଟି ଦିଆଯାଇଛି ଶୀତ ସମୟରେ ଶୀତ ମଧ୍ୟ ତା ନିୟନ୍ତ୍ରଣଧୀନ ଅଛି ଯାହାଫଳରେ କି ଠିକ୍ ସମୟରେ ଶୀତ ହେଉନଥିବାର ଅନୁଭବ କରାଯାଉଛି ଯାହାଦ୍ୱାରା କି ଶୀତଋତୁରେ ପରିବର୍ତ୍ତନ ହେଉଛି ବର୍ଷାଋତୁରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି ଗ୍ରୀଷ୍ମଋତୁ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି ଏହାର ମୁଖ୍ୟତଃ ନଦୀମାନଙ୍କରେ ବିଭିନ୍ନ ସମୟରେ ଢେଉ ତରଙ୍ଗ ସୃଷ୍ଟି ହେଇ ବନ୍ୟା ବାତ୍ୟା ର ରୂପ ନେଉଛି ଆଜି ଜଙ୍ଗଲ କାଟି ଦିଆଯାଉଛି ଜଙ୍ଗଲ ସଫା କରାଯାଉଛି ଯାହାଫଳରେ କି ଠିକ୍ ସମୟରେ ବର୍ଷା ହେଉ ନାହିଁ ପର୍ବତ ପାହାଡ଼ ବର୍ଷା ସମୟରେ ଧସି ଯାଉଛି ସେ ପାହାଡ଼ଟି ଧସିବା ଫଳରେ ମାଟିର ପରିବର୍ତ୍ତନ ମଧ୍ୟ ଦେଖାଦେଇଛି ଯେଉଁ ପାହାଡ଼ ଅବଧସୁଛି ସେଇଠି ମାଟିର ଅତଡ଼ା ଖସି ପାହାଡ଼ର ଅତଡ଼ା ଖସି ସେ ସ୍ଥାନକୁ ଖାଲ ସ୍ଥାନକୁ ସେ ପାହାଡ଼ ପର୍ବତ ଧସି ପୂରଣ କରୁଛି ସମୁଦ୍ର ଫୁଲି ଉଠୁଛି ଯାହାଫଳରେ କି ସମୁଦ୍ର ମଧ୍ୟରେ ତାହା ମଧ୍ୟ ଗତିଶୀଳର ପରିବର୍ତ୍ତନ ଦେଖାଯାଉଛି ଏହା ମଧ୍ୟ ବର୍ଷ ବର୍ଷ ଧରି ପରିବର୍ତ୍ତନ ହେବା ଦ୍ୱାରା ଲୋକମାନେ ବିଭିନ୍ନ ସମକ୍ଷାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ଦେଖାଯାଉଛି ଠିକ୍ ସମୟରେ ଗ୍ରୀଷ୍ମ ହେଉନି ଠିକ୍ ସମୟରେ ଗରମ ମଧ୍ୟ ନାହିଁ ଠିକ୍ ସମୟରେ ବର୍ଷା ମଧ୍ୟ ନାହିଁ ଠିକ୍ ସମୟରେ ଶୀତ ହେଉନାହିଁ ଏ ତିନୋଟି ନଥିବା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଯାହାଫଳରେ କି ଗ୍ଲୋବାଲ୍ୱାର୍ମିଂ ଦେଖାଯାଉଛି ଫଳରେ ବନ୍ୟା ବାତ୍ୟା ଭଳି ଦୁର୍ବିପାକ୍ ଭାରତ ବର୍ଷରେ ମାଡ଼ି ଆସୁଛି ଯାହାଫଳରେ କି କୋଟି କୋଟି ଜୀବନ ଧନ୍ୟ ସମ୍ପତ୍ତି ବିଭିନ୍ନ ପ୍ରକାର ବସ୍ତୁ ନଷ୍ଟ ହେବାରେ ଲାଗୁଛି ଏହା ହେଉଛି ପରିବର୍ତ୍ତନ ଏହା ହଉଛି ତିନୋଟି ଋତୁର ପରିବର୍ତ୍ତନ ଯାହାଫଳରେ କି ଏହାଦ୍ୱାରା ଆମେ ପରିବେଶ ସମସ୍ୟା ଗୁଡ଼ିକ ବହୁତ ବଡ଼ ସମସ୍ୟାରେ ସମସ୍ୟା ଉପୁଜୁଛି